ହେବନି କ'ଣ ଆପଣ କହୁଛନ୍ତି କୁହନ୍ତୁ ନା ହେବ ବୋଲି

ନାଇଁ ନାଇଁ ଏତେ କୁହନ୍ତୁନି ଆଉ ଟିକେ କମ୍ କରନ୍ତୁ

ଅ ହଉ ତାହେଲେ ମୁଁ ରଖୁଛି ଆପଣ କାଲି ପଠେଇବେ ଆଉ ତିନି ଦିନ ଆମେ ଟ୍ରିପରେ ଯିବୁ ହଉ ଆଚ୍ଛା ରହୁଛି